କେଉଁ କେଉଁ କମ୍ପ୍

କେଉଁ କମ୍ପାନୀର ଭଲ ପଡ଼ୁଛି କହୁନାହାଁନ୍ତି

କହୁନାହାଁନ୍ତି

କେମତି ହଁ କେତେଥର

ହଁ ଜିନିଷ ଭଲ ହେଇଥିବା ଦରକାର ନା କେଉଁ କମ୍ପାନୀର ଭଲ ଗଡ଼୍ରେଜ୍ ହେବ କହୁନାହାଁନ୍ତି ଭଲ ପଡ଼ିବ ତ ଭଲ ନ ପଡ଼ିବ ଖରାପ ହେଇଯିବ ବେକାର ନା ନେଇକି

ସେଇଟା କ'ଣ ଭଲ ଆସିବନି

ନା କେଉଁଟା ଭଲ ପଡ଼ିବ ସେଇଟା କୁହନ୍ତୁ ମୁଁ ସେଇଟା ନେବି ନା

ଭଲ ହୁଅନ୍ତା

ହଉ ରହିଲି